ଓଡ଼ିଆ ଭାଷା ଏହାର ଇତିହାସ ଅନ୍ୟଭାଷାର ସାମଞ୍ଜସ୍ୟ ରହିଛି ଯାହାଦ୍ଵାରା କି ବଙ୍ଗାଳୀ ଭାଷା ସହିତ କିଛି ସାମଞ୍ଜସ୍ୟ ତାହା ଏହାର ସଂସ୍କୃତି ହେଉଛି ଯେମିତି କି ମକର ସଂକ୍ରାନ୍ତି ଦିନ ଓଡ଼ିଆ ମାନଙ୍କ ନବ ବର୍ଷ ହୋଉଥିବା ବେଳେ ସେହି ସମୟ ତେଲୁଗୁ ସମ୍ପ୍ରଦାୟର ତେଲୁଗୁ ମାନଙ୍କର ପୋଙ୍ଗଲ୍ ବର୍ଷ ପାଳନ କରାଯାଇଥାଏ ଏଇ ବର୍ଷ ତେଲୁଗୁ ମାନେ ତାଙ୍କର ଦେବତାକୁ ପୂଜା କରନ୍ତି ଏବଂ ଓଡ଼ିଆ ମାନେ ସେମାନେ ସେମାନଙ୍କର ମକର ସଂକ୍ରାନ୍ତି ପାଳନ କରିଥାନ୍ତି ଏହି ସଂକ୍ରାନ୍ତି ସବୁଠାରୁ ବଡ଼ ହୋଇଥାଏ ଏବଂ ସେଇ ଦିନରେ ହିନ୍ଦୁ ସମ୍ପ୍ରଦାୟର ଲୋକମାନେ ନୂଆ ନୂଆ ପୋଷାକ ପିନ୍ଧିଥାନ୍ତି ଏବଂ ଘର ସବୁ ପୋଛା କରିଥାନ୍ତି ଏବଂ ସମସ୍ତଙ୍କ ଘରେ ନୂଆ ଚାଉଳରେ ଭୋଗ କରିଥାନ୍ତି ଯଥା ସମସ୍ତଙ୍କ ଘରେ ଭୋଜି କରିଥାନ୍ତି ତଥା ତେଲୁଗୁ ମାନେ ପଣା କରିଥାନ୍ତି ଏବଂ ଭୋଜି କରିବାକୁ ଅନ୍ୟ ଅନ୍ୟ ପିକ୍ନିକ୍ ସବୁ ଯାଆନ୍ତି ହିନ୍ଦୁ ମାନଙ୍କର ବହୁତ ବଡ଼ ପର୍ବ ବେଳେ ମକର ସଂକ୍ରାନ୍ତି ବୋଲି ପାଳନ କରାଯାଏ ହିନ୍ଦୁ ମାନଙ୍କର ଏହି ପର୍ବରେ ସାନରୁ ବଡ଼ ସମସ୍ତେ ପାଳନ କରିଥାନ୍ତି ବହୁ ଧୁମ୍ଧାମ୍ରେ ଏହି ବର୍ଷକୁ ପାଳନ କରିବାକୁ ଆଗରୁ ଜଗି ବସି ଥାଆନ୍ତି